ହ୍ୟାଲୋ ସାର୍ କ୍ୟାବ ଏଜେନ୍ସି ଲାଗିଛି କି ସାର୍ ମୁଁ ଗାଡ଼ି ବୁକିଂ କରିଥିଲି ଛଅ ଟାରେ ଆସିବା ପହଞ୍ଚିବା କଥା ହେଲେ ଆପଣ ଡ୍ରାଇଭର ପାଖକୁ ଶହେ ଥର କଲ କଲିଣି ମୋ କଲ୍ ଉଠଉନାହାନ୍ତି ସେ କେଉଁଠି ଅଛି ଆସିକି ସାତଟା ହେଲାଣି ମୁଁ କପିଳାସ ଯାଇଥାନ୍ତି ସେଇଠି ବୁଲିଥାନ୍ତି ସେ ତ ଏତେବେଳେ ଆସିନାହାନ୍ତି ମୁଁ କେତେବେଳେ ଯିବି ତୁମ ଡ୍ରାଇଭର କେଉଁଠି ହେଲାଣି ଆପଣ କେମିତି ଗାଡ଼ି ଆଣିବ କ'ଣ ବୁଝନ୍ତୁ ସେ କେତେବେଳେ ଆସିନି ମୁଁ କେତେବେଳେ ଯିବି ଠାକୁର ଦର୍ଶନ କରିକି ଆସିବି

ଆଉ ପଠାନ୍ତୁନି କଣ ପାଇଁ ଏତେ ଡେରି ହେଲାଣି ପଠେଇବେ ମୁଁ ଡେରିରେ ଯିବି ଡେରିରେ ଆସିବି ମୋ ଛୁଆପିଲା ଏପଟେ କାନ୍ଦିବେ ନା ନାହିଁ ଘର କାମ କେତେବେଳେ କରିବି ମୋର ଦରକାର ନାହିଁ ଆଉ ଆସିବାର ଆଉ ଯଦି ପଠେଇବେ ଶୀଘ୍ର ପଠାନ୍ତୁ